ଆମେ ପ୍ରଥମେ ରେଡ଼ିଓରୁ ନ୍ୟୁଜ୍ ଶୁଣଉ ମାନେ ବାତ୍ୟା ବନ୍ୟା କି ଅଲଗା ଯେଉଁଠି ମାନେ ଧର କେଉଁଠି ମର୍ଡ଼ର ହେଲା ଗାଡ଼ି ଆକ୍ସିଡେଣ୍ଟ ହେଲା ଆମେ ସେଇଟା ରେଡ଼ିଓରୁ ଶୁଣୁଥୁଲୁ ଯାହା ଅଳ୍ପ ଅଳ୍ପ ଶୁଣୁଥୁଲୁ ସେୟାକୁ ଜାଣୁଥୁଲୁ କିନ୍ତୁ ଏବେ ମାନେ ଟିଭି ଦେଖିବା ଫଳରେ ମାନେ ଟେଲିଭିଜନ ଇଏରୁ ବହୁତ ଜିନିଷ ଆମେ କିଛି ଦେଖିପାରୁଛୁ ଜାଣିପାରୁଛୁ ତାଧିଅରେ ସାମାଜିକ ସ୍ତରୀୟ କେଉଁଠି ବି ସମ୍ମିଳନୀ ହେଲା ତାକୁ ବି ଦେଖିପାରୁଛୁ କେଉଁଠି ଯୁଦ୍ଧ ହେଲା ଏଇକା ମାନେ ରୁଷ ୟୁକ୍ରେନରେ ଯେଉଁ ଯୁଦ୍ଧ ବହୁତ ସମୟ ଯାକେ ଚାଲିଥିଲା ତାକୁ ମଧ୍ୟ ଆମେ ଟିଭିରେ ସବୁବେଳେ ଦେଖୁ ଜାଣୁ ଦେଶ ବିଦେଶ କଥା ବି ଆମେ ଜାଣୁ ତା'ପରେ ଚନ୍ଦ୍ରାୟଣ ଥ୍ରୀ ଯେତେବେଳେ ଲଞ୍ଚ ହେଲା ତା ବିଷୟରେ ବି ଆମେ ଜାଣିଲୁ ଏତେଗୁଡ଼ା ଆମେ କ'ଣ ଜାଣିପାରୁଥୁଲୁ କିନ୍ତୁ ନ୍ୟୁଜ୍ ଫଳରେ ଏବେ ସବୁ ଜିନିଷ ଆମେ ଦେଶ ବିଦେଶ କଥା କି ହଉ କି ବା ସବୁ ଦୁନିଆ କଥା ହଉ ବି ଆମେ ଏବେ ଜାଣିପାରୁଛୁ ଦେଖିପାରୁଛୁ କରୋନା ସମୟରେ ବି ବହୁତ ମାନେ ଜିନିଷ ଆମେ ଜାଣିଲୁ ସତର୍କ ବି ହେଲୁ ତା'ପରେ ଡକ୍ଟର ସବୁ ମାନେ ଟିଭିରେ ବି ଆଡ଼ଭାଟାଇଜମେଣ୍ଟ ଯେଉଁ କଲେ ସବୁ ଜିନିଷ କହିଲେ ଔଷଧ କେମିତି ତା'ର ଟ୍ରିଟମେଣ୍ଟ କେମିତି ତମେ କେମିତି ପ୍ରତିକାର କରିବ ତା'ର ସବୁ ଜିନିଷ ବି ଜଣାଇଲେ ଯାହାଫଳରେ ଆମେ ସତର୍କ ବି ହେଇପାରିଲୁ ସେ ଜିନିଷ ବି ଆମେ ଜାଣିପାରିଲୁ ଟିଭିରୁ ତା'ପରେ ଏଇକା ଯାହାଫଳରେ ବି ଆମେ କ'ଣ ସିରିଏଲ୍ ବି ଦେଖିକି ଟାଇମ୍ପାସ୍ ବି ଘରେ ବୋରିଂ ଲାଗିଲେ ସିରିଏଲ୍ ଦେଖି ଟାଇମ୍ପାସ୍ କରୁଛୁ ବୋରିଂ ଲାଗିଲେ ଫିଲିମ୍ ବି ଦେଖିପାରୁଛୁ ଗୀତ ବି ଶୁଣି ପାରୁଛୁ ଟିଭିରୁ ବହୁତ ଜିନିଷ ବି ଆମେ କରିପାରୁଛୁ ତା'ପରେ କ'ଣ ନ୍ୟୁଜ୍ ପେପର୍ରୁ ଆମେ ଦେଶ ବିଦେଶର ଖବର ବି ଜାଣିପାରୁଛୁ ଯାହା ଟିଭି ଇଏରେ ନ କରୁଛୁ ନ୍ୟୁଜ୍ ପେପର୍ରୁ କ'ଣ ସମ୍ପୂର୍ଣ୍ଣ ଡିଟେଲସ୍ ବି ଆମେ ପଢ଼ିପାରୁଛୁ ଯଦି ଭଲମନ୍ଦ କଥା ସବୁ ଦେଶ ବିଦେଶ ହଁ ସାମାଜିକ ସାଂସ୍କୃତିକ ସବୁ ଜିନିଷ ଆମେ ନ୍ୟୁଜ୍ ପେପର୍ରୁ ପଢ଼ିପାରୁଛୁ ପିଲାଙ୍କର ପାଠ ବି ନ୍ୟୁଜ୍ ପେପରରେ ଦଉଛି ଟେନ୍ଥ ପିଲାଙ୍କର ହଉ କି ପ୍ଲସ୍ ଟୁ ପିଲାଙ୍କର ହଉ ପାଠ ବିଷୟରେ ବି ବଢ଼ିଆ ମାନେ ନ୍ୟୁଜ୍ ପେପର୍ରେ ଦଉଛି ତାକୁ ବି ପଢ଼ିକି ଆମେ ଜାଣିପାରୁଛୁ ସବୁ ଜିନିଷ ଭଲସେ ଆମେ ଟିଭି ନ୍ୟୁଜ୍ ପେପର୍ ରେଡ଼ିଓରୁ ଆମେ ସବୁକିଛି ଜାଣିପାରୁଛୁ